ଟମାଟୋ କୁଡ଼ିଏ ଟଙ୍କା ଅଛି କେଜି ପୋଟଳ ତ ଚାଲିଶ୍ ଟଙ୍କା ଅଛି କମ୍ ବୋଇଲେ ଚାଳିଶ୍ ଟଙ୍କା ତ ଅଛେ ହଁ ଦେଖ ଭାଇ ଏଇଟା ତ ଭଲ ପୋଟଳ୍ ଅଛି ବୋଇଲେ ଚାଳିଶ୍ ଟଙ୍କା କେଜି ଅଛେ ନିଅ କେତ୍ କେଜି ନେବାକେ ଚାହିଁବେ କି କେତ୍ କେଜି ନବ ଯେ ହଁ ଚାରି ପାଞ୍ଚ କିଲୋ ବୋଇଲେ ପଞ୍ଚ ତିରିଶ ଦେଇ ଦିଅ ହଁ ଯେ ପୋଟଲ ଜେନ୍ ଚାଳିଶ୍ କହୁଛେଁ ପଞ୍ଚ ତିରିଶ୍ରେ ନିଅ ହଁ ଆର୍ ମୁନ୍ଗା ତ ପେଡ଼ା ଅଛେ ଦଶ ଟଙ୍କା

ଅମୃତଭଣ୍ଡା କେତେ ପଚିଶ୍ ଟଙ୍କା ଅଛେ କଣ୍ ପଚିଶ୍ ଟଙ୍କା ତ ଏତେ ନ ଦେଖୁଛ କାଁ ହଁ ବାଛ ବାଛ ନିଅ

ଶାଗ ଶାଗ ଦଶ ଟଙ୍କା କେଜି

କୁନ୍ଦ୍ରୁ ପଚିଶି ଟଙ୍କା ନାଇଁ ନାଇଁ ଆମର ଏଟା ବାରି ପଟର୍ ପନି ପରିବା ଦେଖ ନ କେତେ ଫ୍ରେସ୍ ଅଛେ

ହଁ ଆଉ ଖତ ଖତ ଇନେ ପଡ଼ି ନାଇଁ ଇଟା ଇଟା ଆମର୍ ବାଡ଼ି ପଟର୍ ଇଟା ପନି ପରିବା ହଁ ଯଁହ କିନା ଫେର୍ ତ ନେବେ ଆର୍ ଯଦି ଫ୍ରେସ୍ ନାଇଁ ଥିତା ବୋଇଲେ କେମ୍ତି ହେତା ନ ନିଅ କେତେ ନେବ ନିଅ ରେଟ୍ କମ୍ ଲଗାବି ନିଅ ହଁ ଆଉ

ପଚିଶ ଟଙ୍କା ଅଛେ

କଲ୍ରା ନିଅ କଲ୍ରା ଭଲ ଅଛେ ବି ନୂଆଁ ଆଜି ନ ତୁଲା ହେଇଛେ ହଁ ନିଅ ହଁ ହଉ ଠିକ୍ ଅଛେ ଆର୍ ଆର୍ କାଣା ନେବ

ହଁ ନିଅ କୁଡ଼ିଏ ଟଙ୍କା ଦୁଇ ଫେଣା କେ ଦଶ ଟଙ୍କା ଲେଖାଁ ଫେଣା ଯେ ଇଟା ଚାଳିଶ ଟଙ୍କା ହୋ ଆଜି କାଟିଛେଁ ହଁ ଦେଶୀ ଟା ହୋ ଇଟା ନିଅ ଏଇଟା ଦେଶୀଟା ପୁରା ଆଜି ନ କଟା ହେଇଛେ ବାରି ପଟର୍ଟା ଆମର୍ ହଁ ନିଅ ନିଅ ପଞ୍ଚ ତିରିଶ୍ ଦେଇ ଦେମି ନିଅ ହେଲା ତମ୍କୁ କମେଇ ଦେଉଚେଁ ପାଞ୍ଚ୍ ଟଙ୍କା କମା'ଲି ପରେ ହଁ ଆର୍ ଭଲ୍ ଜିନିଷ ଦେଖୁଛ ତ ସବୁଥିରେ କାଟ୍ଲେ ହେବା ଭାଇ

ହଁ ଆମେ ବି ପାଞ୍ଚ୍ ଦଶ ଟଙ୍କା ଲାଗି ତ ବସିଚୁଁ ଇନେ ଦେଖୁଚ ଆମେ ଟିକେ ଲାଭ ବି ନାଇଁ ପାଇଲେ ହେଲେ ହେବା

ହଁ ନିଅ ହଁ ଦିଅ ଟମାଟୋ ହଁ କିଲୋଟେ ଦେଇଦେବି ତ ସବୁ ଯାକ ସବୁ ଯାକ ସେ ପଚିଶ୍ ଟଙ୍କା ହେଲା ହୋ ହଁ ହଉ ଠିକ୍ ଅଛେ ଦିଅ ହଁ ହଁ